ହଁ ମୁଁ ଏକ ଦୋକାନରେ ଯୋଗ ଦେଇଥିଲି ତା'ର ନାମ ନାଁ ହେଉଛି ସିଟିଲାଇଫ ସିଟିଲାଇଫରେ ଯୋଗ ଦେବା ପରେ ମୁଁ ଶିଖିଲି କେମିତି ଗ୍ରାହକମାନଙ୍କୁ ଜିନିଷ ଦେଖାଯାଏ ଡ୍ରେସ୍ ଶାଢ଼ୀ ଦେଖାଯାଏ ଏବଂ ସେମାନଙ୍କୁ କିଭଳି କଥାବାର୍ତ୍ତା କରାଯାଏ କିଭଳି ସେମାନଙ୍କର ପସନ୍ଦ ଜାଣିହୁଏ ଏସବୁ ଶିଖିବାକୁ ପାଇଥିଲି